କୃଷକମାନେ ବିନା ପଶୁରେ ଚଳିବା ଅସମ୍ଭବ କୃଷକମାନେ କିଛି ନହେଲେ ବି ଘରେ ଘରେ ଗାଈ ଗୋରୁ ରଖିଥାନ୍ତି ଆଉ ମଇଁଷି ଗାଈ ଗୋରୁ ମହିଁଷି ଠୁ କ୍ଷୀର ବି ମିଳିଥାଏ ଆଉ ବିଲ ଚଷିବା ଆଉ ହଳ ବୁଲାଇବା ପାଇଁ ଏମାନଙ୍କୁ ଘରେ ଘରେ ରଖିଥାନ୍ତି ଆଉ ଘରେ ଘରେ ଏକ ଗୃହପାଳିତ ପଶୁକୁ ରଖିଲେ ବି ଭାରି ଭଲ ଲାଗେ ସେମାନଙ୍କ ପଛରେ ଲାଗିଲାଗି ଦେହ ବି ସ୍ୱସ୍ଥ ରହିଥାଏ ଖାଲି ଏତିକି ଯେ ପଶୁ ରଖିଲେ ତାର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପଡ଼ିବ କ'ଣ ପାଇଁ କି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନକରିଲେ ସେମାନଙ୍କ ସାଙ୍ଗେ ଆମେ ରହିଲେ ସେମାନଙ୍କ ସହିତ ଆମର ବି ଦେହ ଖରାପ ହୋଇଯିବ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗେ ସାଙ୍ଗେ ସେମାନଙ୍କର ପ୍ରତି ମାସରେ ଟୀକାକରଣ କରିବା ବି ଠିକ୍ ବୋଲି ମନେ କରାଯାଉଥାଏ ପଶୁମାନଙ୍କର ଭେଟା ରୋଗଟି ପଶୁମାନଙ୍କ ଯୋଗୁଁ ଆଉ ଚଟୁଆ ଫୁଲା ଜିଭରେ ବେଙ୍ଗା ଏଗୁଡ଼ିକ ଖରାପ ଭାବରେ ଅନ୍ୟ ପ୍ରାଣୀ ସବୁଙ୍କୁ ସଂକ୍ରମିତ ହୋଇଥାଏ